ମୋର ପ୍ରିୟ ଭାଷା ଓଡ଼ିଆ ଭାଷା ଓଡ଼ିଆ କଥା ଭାଷା ମୋତେ ବହୁତ ଭଲଲାଗେ ଯୁଆଡ଼ିକି ବି ଯାଏ ଓଡ଼ିଆରେ କଥା କହିବାକୁ ମୋତେ ବହୁତ ଭଲଲାଗେ ଓଡ଼ିଶ ବା ଦେଶର ବାହାରକୁ ଗଲେ ବି ଯେଉଁଠି ଓଡ଼ିଆ ଲୋକ ଅଛନ୍ତି ତାଙ୍କ ସହିତ ମିଶିଲେ ଜାଣିଲେ ଲୋକ ଓଡ଼ିଆ ବୋଲି ବହୁତ ଆପଣାର ଆପଣାର ଲାଗେ ଏବଂ ଗଣମାଧ୍ୟମରେ ବି ବହୁତ ଲୋକମାନେ ଓଡ଼ିଆର ପ୍ରଚାର କରୁଛନ୍ତି ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି କରିଛି ପିଲାମାନେ ଓଡ଼ିଆ ସ୍କୁଲରେ ନ ପଢ଼ି ଆଗେ ବହୁତ ପ୍ରାଇଭେଟ୍ ସ୍କୁଲ୍ ପଢ଼ିବାକୁ ଯାଉଥିଲେ ଏବେ କିନ୍ତୁ ଲୋକ ସବୁ ବୁଝିପାରିଲେଣି ଧୀରେ ଧୀରେ ସେମାନେ ପୁଣି ସେଇ ପୂର୍ବ ଅବସ୍ଥାକୁ ଫେରି ଆସୁଛନ୍ତି ଓଡ଼ିଆ ଭାଷା ଓଡ଼ିଆ ସଂସ୍କୃତି ଓଡ଼ିଆରେ ଯେକୌଣସି ପର୍ବପର୍ବାଣୀ ରୀତିନୀତିକୁ ସେମାନେ ବହୁତ ଆପଣେଇଲେଣି ଏବଂ ମୁଁ ଗୋଟେ ଓଡ଼ିଆ ହିସାବରେ ବହୁତ ଗର୍ବ ଅନୁଭବ କରେ ଯେ ବାହାରକୁ ଗଲେ ମୁଁ ଓଡ଼ିଆ ଓ ମୁଁ ଓଡ଼ିଆ କଥା କହିବାକୁ ବହୁତ ଭଲପାଏ ଓଡ଼ିଆରେ ବି ଲୋକଙ୍କୁ ବୁଝେଇବାକୁ ବହୁତ ଭଲପାଏ ମୁଁ ଓଡ଼ିଆ ମୁଁ ଓଡ଼ିଶା ପାଇଁ ବି ବହୁତ ଗର୍ବିତ